ହାଇକିଙ୍ଗ୍ ଟ୍ରେକିଙ୍ଗ୍ ଲମ୍ବା ପଦଯାତ୍ରା ଏଇଟା କରିବା ଆମର ଅଭ୍ୟାସ ଏଇଟା ଆମେ ସବୁବେଳେ କରିଥାଉ ଆମ ଅଞ୍ଚଳରେ ବହୁତ ପର୍ବତ ରହିଛି ପର୍ବତ ଉପରେ ଚଢ଼ିକି ଆମେ ବହୁତ ବହୁତ ଖୁସି ଏନ୍ଜୟ ଲାଇଫ୍ଟା ଏନ୍ଜୟ କରିଥାଉ ପର୍ବତରେ ବଡ଼ ବଡ଼ ଜଳ ପ୍ରପାତ ରହୁଛି ପର୍ବତ ପର୍ବତ ଚଢ଼ିବା ଦ୍ଵାରା ଆମେ ବହୁତ ବଢ଼ିଆ ଭିୟୁ ସିନ୍ ଯାକ ଦେଖିଥାଉ ପର୍ବତ ଉପରେ ଚାଷ ମଧ୍ୟ କରୁ ପାହାଡ଼ ଓ ଘନ ଜଙ୍ଗଲ ଘନ ଜଙ୍ଗଲର ଘନ ଜଙ୍ଗଲରେ ଆମେ କାଠ ହାଣିବାକୁ ଯାଇଥାଉ ପାହାଡ଼ ସୂର୍ଯ୍ୟସ୍ଥ ହେବାଟା ଆମେ ସବୁଦିନ ଦେଖିଥାଉ ଏଇଟା ଦେଖିବା ଦ୍ଵାରା ଆମର ଦେଖି ଦେଖି କି ଅଭ୍ୟାସ ହେଇଯାଇଛୁ ଆଉ ଏଇଟା ଦେଖିବା ଦ୍ଵାରା ଆମର ମନ ବହୁତ ଭଲ ରହିଥାଏ